ହଁ ଆମର ଏଇଠି ନିକଟବର୍ତ୍ତୀ ଅଞ୍ଚଳରେ ବିଶ୍ୱବିଦ୍ୟାଳୟରେ ଏଇ ଯେଉଁ ବିଜ୍ଞାନ ପ୍ରତି ଯୁକ୍ତି ବିଦ୍ୟା ତା'ପରେ ଇଞ୍ଜିନିୟରିଂ ଏବଂ ଗଣିତ ଏଗୁଡ଼ାକ ସବୁର ଗବେଷଣା ପ୍ରଦାନ କରାଯାଏ ଏଠାରେ ଆମର ସବୁ କିଛି ସୁବିଧା ଅଛି ଆଉ ଲୋକ ପିଲାମାନେ ବି ଏଠାକାର ବହୁତ ଇଣ୍ଟ୍ରେଷ୍ଟ୍ ତାଙ୍କର ସବୁଥରେ କରିବା ପାଇଁକି ତ ଆମର ଏଗୁଡ଼ାକ ସବୁ ଏଇଠି ଉପଲବ୍ଧ ଅଛି